ହଁ ମୋର ପ୍ରିୟ ଗନ୍ତବ୍ୟ ସ୍ଥଳ ଅଛି ମୋର ଯେଉଁଟାକି ପୁରୀ ବେଳାଭୂମି ମୁଁ ପ୍ରାୟ ସମୟ ନଗଲେ ବି ବର୍ଷକୁ ଦୁଇଥର ଖଣ୍ଡେ ଯାଏ ସେଠି ଯେଉଁ ଜନସମୁଦ୍ର ଦେଖିକରି ମୋତେ ଭାରି ଖୁସି ଲାଗେ ଆଉ ପୁରୀ ସମୁଦ୍ରରେ ଯେଉଁ ଲହଡ଼ି ଭାଙ୍ଗିବାପାଇଁ ମୋତେ ଭାରି ଭଲ ଲାଗେ ମୁଁ ସେ ସମୁଦ୍ରରେ ଟିକିଏ ପହଁରେ ପହଁରିବାଟା ମୋର ଗୋଟିଏ ପସନ୍ଦ ସେଇଟା ମୁଁ ଟିକିଏ ଟିକିଏ ପହଁରିକରି ମୋର ମନକୁ ଖୁସି କରାଏ ଆଉ ଜଳାଶୟ ହେଉଛି ଆମ ଗାଁମାନଙ୍କରେ ଛୋଟ ଛୋଟ ପୋଖରୀ ଅଛି ସେ ପୋଖରୀକୁ ମୁଁ ଯେତେବେଳେ ଗାଧୋଇବାପାଇଁ ଯାଏ ମୁଁ ସେଠି ଟିକିଏ ପହଁରେ ମୋର ନିଜର ମନକୁ ଆନନ୍ଦିତ କରିଥାଏ